ଅଠେଇଶ ତାରିଖ ଜାନୁୟାରୀ ଦୁଇ ହଜାର ବାର ସତେଇଶ ତାରିଖ ମେ' ଦୁଇ ହଜାର ତେର ଏକୋଇଶ ତାରିଖ ଜୁନ୍ ଦୁଇ ହଜାର ପନ୍ଦର ବାର ତାରିଖ ଜୁଲାଇ ଦୁଇ ହଜାର ଅଠର ଉଣେଇଶ ତାରିଖ ଅଗଷ୍ଟ ଦୁଇ ହଜାର ବାଇଶ